ମୋର ଗୋଟିଏ ପ୍ରିୟ ପୁସ୍ତକ ଅଛି ଯେଉଁଥିରେ କି ମୁଁ ସେଥିରେ ବହୁ ପ୍ରକାର ଜିନିଷ ଶିଖିବା ପାଇଁ ମିଳିଥାଏ ଏହିପରି ବହୁ ପ୍ରକାର ଜିନିଷ ଶିଖିବା ଦ୍ୱାରା ମୁଁ ଆଉ ଅନ୍ୟ ଜଣଙ୍କୁ ଶିକ୍ଷା ଦେଇପାରିବି ମୋତେ ପୁସ୍ତକ ପଢ଼ିବା ପାଇଁ ବହୁତ ଭଲ ଲାଗେ ମୁଁ ଯେତେବେଳେ ବି ଖାଲି ସମୟରେ କୌଣସି କାର୍ଯ୍ୟ କରେ ନାହିଁ ଏବଂ ପୁସ୍ତକ ପଢ଼ିଥାଏ ପଢ଼ିବାରେ କେତେ କେତେ କ'ଣ ସବୁ ଶିକ୍ଷା ଜାଣି ଜାଣିବାକୁ ମୁଁ ଭଲ ପାଇଥାଏ ସେଥିମଧ୍ୟରେ କେତେକ ଭଲ ଶିକ୍ଷା ମୁଁ କରି ପାରିଥାଏ ମୁଁ ଯେତେବେଳେ ଚଳଚ୍ଚିତ୍ର ଦେଖେ ସେତେବେଳେ ବି ମୁଁ ମୋ ପୁସ୍ତକ ବିଷୟରେ ହିଁ ମନେ ପକାଏ ଏବଂ ମୁଁ ସେଥିପାଇଁ ଏତେ ଚଳଚିତ୍ର କି ଦେଖେ ନାହିଁ ଖାଲି ପୁସ୍ତକ ପଢ଼ିଥାଏ ସେଥିପାଇଁ ମୋତେ ପୁସ୍ତକ ବହୁତ ଭଲ ଲାଗେ